ପଶୁପାଳନରେ ପଶୁମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହେଇଥାଏ ସେହି ରୋଗମାନଙ୍କ ମଧ୍ୟରୁ ପାଦ ଓ ମୁଖ ରୋଗ ଏଭିଆନ୍ ଇନଫ୍ଲୁଏଞ୍ଜା ଇତ୍ୟାଦି ଥାଏ ଏହିସବୁ ରୋଗକୁ ପ୍ରତିରୋଧ କରିବାକୁ ହେଲେ ଆମେ ବିଭିନ୍ନ ପ୍ରକାର ଔଷଧର ବ୍ୟବହାର କରିବା ଏବଂ ଡାକ୍ତରଙ୍କର ପରାମର୍ଶ ନେବା କିଭଳି ଭାବେ ପଶୁମାନେ ଚିକିତ୍ସିତ ହୋଇପାରିବେ ସେ ବିଷୟରେ ଅଧିକ ଜ୍ଞାନକୌଶଳ ଅବଲମ୍ବନ କରିବା ପଶୁପାଳନର ବିଭିନ୍ନ ପ୍ରକାର ରୋଗ ଦ୍ୱାରା ପଶୁମାନେ ବହୁତ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯାହାଫଳରେ ସେମାନେ ବହୁତ କଷ୍ଟ ଅନୁଭତ ହୋଇଥାଏ ଏବଂ ପାଦ ଓ ମୁଖ ରୋଗକୁ ଭଲ କରିବାକୁ ହେଲେ ଗାଈମାନଙ୍କର ପାଦ ପାଦକୁ ଭଲ ସେ ସଫା କରିବାକୁ ପଡ଼ିବ ଡେଟଲ୍ରେ ଧୋଇବାକୁ ପଡ଼ିବ ଏବଂ ବିଭିନ୍ନ ପ୍ରକାର ଔଷଧର ମଧ୍ୟ ବ୍ୟବହାର କରିବାକୁ ପଡ଼ିବ ଯାହାକୁ ଏହାକୁ ପ୍ରତିରୋଧ କରିବାକୁ ହେଲେ ଆମେ ଡକ୍ଟର ମାନଙ୍କ ସହିତ ପରାମର୍ଶ ନେବା ଏବଂ କିଭଳି ଭାବେ ଏହାକୁ ଆମେ ରୋକି ପାରିବା ତାହା ବିଷୟରେ ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ଅବଲମ୍ୱନ କରିବା ଏବଂ ଏହାଦ୍ୱାରା ଆମେମାନେ ବିଭିନ୍ନ ପ୍ରକାର ପଶୁ ଯେପରିକି ଆମର ଗୋରୁ ଗୋରୁ ହେଇଗଲା ସେମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଦେବା ଏବଂ ସେମାନେ କିଭଳି ଭାବରେ ଭଲ ହୋଇପାରିବେ ସେ ବିଷୟରେ ଚିନ୍ତା କରିବା ପଶୁପାଳନରେ ଯେପରିକି ଆମର ପଶୁ ଗାଈ ଛେଳି ଇତ୍ୟାଦି ଆମେ ପାଳିଥାନ୍ତୁ ଗୃହପାଳିତ ପଶୁ ସେମାନେ ସେମାନଙ୍କୁ ବହୁତ ପ୍ରକାର ରୋଗ ହେଇଥାଏ ଯାହାକୁ ନିବାରଣ କରିବାକୁ ହେଲେ ଆମେ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ ଏବଂ ଉପଯୁକ୍ତ ଜ୍ଞାନ କୌଶଳର ବ୍ୟବହାର କରି କିପରି ଭାବରେ ସେମାନଙ୍କୁ ଆମେ ଠିକ କରିପାରିବା ସେ ବିଷୟରେ ଜ୍ଞାନ ଅର୍ଜନ କରିବା ଆବଶ୍ୟକତା ରହିଛି ପାଦ ଓ ମୁଖ ରୋଗ ଗାଈମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ କରାଇଥାଏ ଏବଂ ଏହି ରୋଗର ନିବାରଣ ପାଇଁ ଆମେ ଡକ୍ଟରଙ୍କ ସହିତ ପରାମର୍ଶ କରି ସେମାନଙ୍କୁ ବିଭିନ୍ନ ପ୍ରକାର ମେଡ଼ିସିନ ଲଗାଇବା ଉଚିତ ଏବଂ ତାହାର ଯତ୍ନ ନେବା ଉଚିତ ଯାହାଫଳରେ କି ସେମାନେ ଭଲ ହୋଇପାରିବେ